ବ୍ୟବସାୟ ବୋଲେ ଆମ ସ୍ଥାନୀୟ ଅଞ୍ଚଳରେ ବଡ଼ ବଡ଼ ବ୍ୟବସାୟ ଯେନ୍ତା ଅଛନ୍ ବଡ଼ ବଡ଼ ହୋଲ୍ସେଲିଙ୍ଗ୍ ସେମାନେ ବାହାରୁ ସାମାନ ମାନେ ଆନସାନ୍ ଆରୁ ଛୋଟ ଛୋଟ ବେପାରୀ ମାନେ ସେ ସେନୁ ସାମାନ ନେଇସନ୍ ଆଉ ସେ ସାମାନ୍ମାନେ ନେଇକିରି ବେପାର କରିବେ ବେଲେ ସେମାନେ ଆମର ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବି ଷ୍ଟ୍ରଙ୍ଗ୍ ହେବା ଆମର ନିଜର ଉତ୍ପାଦନ କରିକିରି ନିଜେ ତାଲିମ କରିକିରି ନିଜେ ମାର୍କେଟିଙ୍ଗ୍ କରିକିରି କରମା ନିଜେ ଗ୍ରାହକମାନକୁ ଠିକ ଯଦି ରଖମା ବେଲେ ଆମର ଅର୍ଥନୀତି ଠିକ୍ରେ ହେବା ଆମର ଅଂଚଳର ଅର୍ଥନୀତି ଠିକ୍ରେ ହେବା ଆମର ଏନୁ ସବୁ କର୍ମା ବେଲେ ଆରୁ ବାହାରୁ ବି ସବୁ ସାମାନ ମଗେଇ କିରି ଆମେ କରୁଛୁ ମାର୍କେଟିଙ୍ଗ୍ର ନୂଆ ନୂଆ ପିଲା ବି ସୁଯୋଗ ପାଇବେ ଆ ନୂଆ ନୂଆ ପିଲାକୁ ବି ସୁଯୋଗ ସେନୁ ଗ୍ରାହକ୍ମାନେ ବି ଭଲ ସେ ରହିବେ ନିଜର ସୁଯୋଗ୍ ମିଳିଲେ